ମୁଁ ଯେଉଁ ଛୁରୀଟି କିଣିଥିଲି ତାର ଦାଢ଼ କମି ଗଲାଣି ସେଥିରେ ପରିବା ଗୁଡ଼ିକ କାଟିବା କଷ୍ଟକର ହୋଇଗଲାଣି ପରିବା ଗୁଡ଼ିକ ଆଉ ସହଜରେ ଆଗ ଭଳି କାଟି ହେଉ ନାହିଁ ଏହା ବହୁତ କମ ଦିନରେ ହୋଇଗଲା ଏବଂ ସେ ଛୁରୀଟି ମଧ୍ୟ ବହୁତ ଦୃଢ଼ ଥିବା ସତ୍ତ୍ୱେ ଖରାପ ହୋଇଗଲାଣି